ଆମ ଗାଈର ଦେହ ଖରାପ ହେଲେ ଆମେ ପଶୁ ଡାକ୍ତରକୁ ଡକାଉ ସିଏ ଗାଈର ଦେହରେ ହେଲେ ଯେଉଁ ହେଉଛି ଯେ ଗୋଡ଼ ଫଟା ଫାଟୁଛି ତାଙ୍କୁ ସେଇ ରୋଗଟା ହୁଏ ବଜ ବଜିଆ ରୋଗ ବି ହୁଏ ତାକୁ ହଳଦୀ ତା'ମୁହଁରେ ଯେଉଁ ଫଟା ଫଟା ହୁଏ ତାଙ୍କୁ ବି ଗାଈମାନଙ୍କୁ ବି ସାଧାରଣତଃ ଥଣ୍ଡା ଜ୍ୱର ବି ହୁଏ କାହିଁନା ମଣିଷ ଯେମିତି ଥଣ୍ଡା ଜ୍ୱର ହେଉଛି ଗାଈମାନଙ୍କୁ ବି ଥଣ୍ଡା ଜ୍ୱର ହେଉଛି ତାଙ୍କ ମାନେ ମୁହଁ ଫଟା ବି ଗୋଟେ ବଜ ବଜିଆ ରୋଗ ଯେଉଁଟା ହୁଏ ତା' ହଳଦୀ ହେଲା ନିମପତ୍ର ହେଲା ତାକୁ ତା'ମୁହଁରେ ମାରୁ ଆଉ ଆସି ଡାକ୍ତର ପଶୁଡାକ୍ତର ଆସିଲେ ତାଙ୍କୁ ଦିଅନ୍ତି ଔଷଧ ଦିଅନ୍ତି ଇଞ୍ଜେକସନ୍ ଦିଅନ୍ତି ଆଉ ଦେଇକି ତାଙ୍କେ ଭଲ ହୁଅନ୍ତି ତାକୁ ମାନେ ଭଲ କରାଯାଏ ଗାଈକୁ ଆଉ